ଭାରତର ପ୍ରସିଦ୍ଧ ନୃତ୍ୟ ହେଉଛି ଓଡ଼ିଶୀ ନୃତ୍ୟ ଆମର୍ ଭାରତ୍ରେ ଓଡ଼ିଶୀ ନୃତ୍ୟ କେ ବହୁତ୍ ଲୋକ ପସନ୍ଦ କରୁସନ୍ ଆମର ଓଡ଼ିଶୀ ନୃତ୍ୟରେ ଆମ ଆମର ଓଡ଼ିଶୀ ନୃତ୍ୟ ସମସ୍ତଙ୍କେ ବହୁତ ଭଲ୍ ଲାଗ୍ସି ଆଉ ନୃତ୍ୟ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟକୁ ବହୁତ ଭଲ୍ ହିସାବରେ ଡ୍ୟାନ୍ସ କରୁସନ୍ ଆଉ ଓଡ଼ିଶୀ ନୃତ୍ୟ ଗୋଟେ ଏନ୍ତା ନୃତ୍ୟ ହେ ଯେନ୍ତା କି ଆମର୍ ବାହାର୍ ଲୋକମାନେ ଦେଖିଲେ ଜାନି ପାରିବେ କି ସେଇଟା ଆମର୍ ଭାରତର ବୋଲି ଆଉ ଓଡ଼ିଶା ସାରା ବହୁତ ପରିଶ୍ରମ କର୍ବାକେ ପଡ଼ୁଛି ସେଇଟା ବହୁତ ପ୍ରାକ୍ଟିସ୍ ହେଲେ ଯାଇ ଭଲ ସମସ୍ତେ ଶିଖି ପାରୁଛନ୍ ଓଡ଼ିଶୀ ନୃତ୍ୟ ଲାଗି ଆମକୁ ବିଭିନ୍ନ ପ୍ରକାରର ବେଦ ପୁରାଣ ସମ୍ଭୁଁ ସବୁ ଜିନିଷର ଓଡ଼ିଶୀ ନୃତ୍ୟର ବର୍ଣ୍ଣନା କରାଯାଇଛି ଆଉ ଯେନ୍ ଗୀତା ବହିମାନଙ୍କ ଲେଖା ଯାଇଛି ଆଗ କାଳର ଭଗବାନ୍ ମାନେ ବି ଓଡ଼ିଶୀ ନୃତ୍ୟ କରୁଥିଲେ